ଆଗରେ ଲୋକମାନେ ବାଲ୍ଟି ସହିତ କୂଅରୁ ପାଣି ବାହାରକୁ ଆଣୁଥିଲେ ଯେମିତିକି ବାଲ୍ଟି ସହିତ ଦଉଡ଼ି ବାନ୍ଧିକି ତାପରେ କୂଅରୁ ପାଣି କା଼ଢୁଥିଲେ ଏବେ ତ ସମସ୍ତ ଘରେ ଘରେ ବିଦ୍ୟୁତ୍ ହୋଇଯାଇଥିବାରୁ ଏବେ କିଛି କିଛି ଲୋକ ମୋଟର ଦ୍ୱାରା ବି ପାଣି ବାହାରକୁ ଆଣୁଛନ୍ତି ଯେମିତିକି ମୋଟର ସହିତ ପାଇପ୍ ଲଗାଇ ସେମିତି ପାଣି କାଢ଼ୁଛନ୍ତି ଏବେ ସେ ବାଲ୍ଟି ଦୌଡ଼ି ସହିତ କି ବ୍ୟବହାର କରୁନାହାନ୍ତି ଏବେ ସମସ୍ତେ ମୋଟର ଯୋଗୁଁ ମୋଟର ଦ୍ୱାରା ହିଁ କୂଅରୁ ପାଣି ବାହାରକୁ ଆଣୁଛନ୍ତି